ଆମ ରାଜ୍ୟ ପ୍ରାକୃତିକ ସମ୍ପଦରେ ଭରପୁର ଏକ ରାଜ୍ୟ ଆମ ରାଜ୍ୟରେ ପ୍ରାକୃତିକ ସମ୍ପଦ ବହୁତ ପରିମାଣରେ ଗଛିିତ ହୋଇଅଛି ଏବଂ ସେଥିପାଇଁ ଆମ ରାଜ୍ୟକୁ ବହୁତ ଗୁଡ଼ିଏ କମ୍ପାନୀ ଆସି ସେମାନେ ସେ ଜିନିଷ ଗୁଡ଼ାକ ଉତ୍ତୋଳନ କରିଥାନ୍ତି ସେମିତି ଆମ ରାଜ୍ୟରେ ପ୍ରଚୁର ପରିମାଣରେ ପଥର କୋଇଲା ମହଜୁଦ ଅଛି ଅମ ରାଜ୍ୟରେ କୋଇଲା ଉତ୍ତୋଳନ କରିବା ପାଇଁ ବହୁତ ଗୁଡ଼ିଏ କମ୍ପାନୀ ଅଛନ୍ତି ସେମାନେ ଆମ ରାଜ୍ୟର କୋଇଲା ଉତ୍ତୋଳନ କରିଥାନ୍ତି ଏବଂ ସେମାନେ ବିଭିନ୍ନ କମ୍ପାନୀକୁ ତାହା ପଠାନ୍ତି କିମ୍ବା ବାହାର ରାଜ୍ୟକୁ ସେଗୁଡ଼ିକ ରପ୍ତାନି କରିଥାନ୍ତି ସେମିତି ବହୁତ ଗୁଡ଼ିଏ ଖଣିଜ ପଦାର୍ଥ ଅଛି ତା ବାଦ୍ କ୍ରୋମାଇଟ୍ ମଧ୍ୟ ମିଳିଥାଏ ବିଭିନ୍ନ ପ୍ରକାରର ହୀରା ମଧ୍ୟ ଆମ ଅଞ୍ଚଳର ନଦୀଙ୍କଠାରୁ ମିଳିଥାଏ ସେମିତି ବକ୍ସାଇଟ୍ ମଧ୍ୟ ଉତ୍ତୋଳନ କରାଯାଏ ଏବଂ ଆମ ରାଜ୍ୟରେ ବହୁତ ଗୁଡ଼ିଏ ଜଙ୍ଗଲଜାତ ପଦାର୍ଥ ମିଳିଥାଏ ଯେମିତି ଝୁଣା ଲାଖ ଇତ୍ୟାଦି ବହୁତ ପରିମାଣରେ ଆମ ଅଞ୍ଚଳର ଜଙ୍ଗଲକୁ ମିଲିଥାଏ ସେମିତି ଆମ ଅଞ୍ଚଳରେ କୃଷି ଓ କୃଷି ଜମି ମଧ୍ୟ ବହୁତ ପରିମାଣର ଅଛି ସେହି କୃଷି ଜମିକୁ ଲୋକମାନେ ଚାଷ କରି ସେଥିରୁ ଅମଳ କରି ଆମକୁ ଖାଦ୍ୟ ଯୋଗେଇଥାନ୍ତି ଏବଂ ଲୋକମାନେ ସେ ଜଙ୍ଗଲ ଜମିରେ ମଧ୍ୟ କିଛି ପରିମାଣରେ ଚାଷ ଜମିକୁ ବଦଳାଇ ସେଠାରେ ଚାଷ କାର୍ଯ୍ୟ କରିଥାନ୍ତି